ହଁ ହେଲୋ ହଁ ନମସ୍କାର ହଁ ଖାଲି ଅଛି କ'ଣ ଦରକାର ଥିଲା ହଁ ଏନେ ଆମର ସୋନପୁର୍ରେ ଅଛି ଗୋଟେ ଦଶ ବାର ଫୁଟର ଗୋଟେ ଅଛି ଷ୍ଟଲ୍ଟେ ଆର ତୁମେ ଦୋକାନ ଦେଇପାର ମାସକୁ ମାସକୁ ମାସକୁ ହଁ ହଁ ହଁ ହଁ ସେଟା ଦିଆହୋଇଥିଲା ଯେ ସେମାନେ ଗଲେଣି ଛାଡ଼ିଲେଣି ସେମାନେ ଏବେତ ସେଟା ଫ୍ରି ଅଛି ଆର ତୁମେ ଯଦି ଦେବ ବୋଲେ ମାସକୁ କେତେ ଷ୍ଟଲ୍ଟା ତିନି ହଜାର ସାଢ଼େ ତିନି ହଜାର ପଡ଼ିବ ଅବିକା ନାଇ ଯେଉଁମାନେ ରହୁଥିଲେ ସେମାନେ ଦେଉଥିଲେ ଏକା ସାଢ଼େ ତିନି ହଜାର ଦେଉଥିଲେ ତମକୁ କହୁଛି କିଁ ସେ ଖାଲି ରହିଯାଇଛି ତୁମେ ସେଇ ତିନି ହଜାର ଆଉ କେତେ କମ କରିବା ଆପଣ ଆପଣ ଆପଣ କହନ୍ତୁ କେତେ ଯେ ଦେଖନ୍ତୁ ଆଜ୍ଞା ଆମେ ବେଙ୍ଗଲୋର୍ରୁ ଆସିକି ଏନେ ଷ୍ଟଲ୍ ଖୋଲିଛୁ ସେ ସେଟା ବି ଯଦି ସେତିକି କମ୍ କରିବ ଆମେ ରିକଭରି କେମିତି କରି କରିପାରିବୁ ପଇସା ନାଇଁ ନାଇଁ ଆପଣ ଷ୍ଟାଟିଙ୍ଗ୍ ଷ୍ଟାଟିଙ୍ଗ୍ଟା ଯେତେ ଦେବେ ପରେ ପରେ ଆର ସେ ରେଟ୍ କେ ଆର ବଢ଼େଇ ହେବ କ'ଣ ପରେ ପରେ ରେଟ୍ କେତେ କହୁଛନ୍ତି ବାଇଶଶହ ବାଇଶଶହ ନାଇ ମୁଁ କହୁଛି ଅଠେଇଶଶହ ସ୍କୋୟାର୍ ଫୁଟ୍ ଅଛି ତୁମେ ଆସିକି ଦେଖିଦେବ ସୋନ୍ପୁର୍ର କଲେଜ୍ ରୋଡ୍ ସାଇଡ୍ରେ ଅଛି ଆସିକି ଦେଖିଦେବ କଣ୍ଟାକ୍ଟ୍ କରି ଆସିକି ଦେଖିଦେବ ଆର୍ ଅଠେଇଶ ଶହରେ ଫିକ୍ସ୍ କର ହେଲା ଆର୍ କେତେ ପଚିଶ ଶହ ହଁ ଠିକ୍ ଅଛି ପଚିଶ ଶହ ଆସ ହଁ କାଲି ଆସ ଆସିକି ଦେଖିକି ଷ୍ଟଲ୍ କେମିତି ସବୁ ସବୁ ସୁବିଧା ଅଛି ଇଲେକ୍ଟ୍ରିସିଟି ସବୁ ସୁବିଧା ଅଛି ହଉ ଆସ କାଲି ଦେଖିଦିଅ ଯେ ଠିକ୍ ଅଛି ଠିକ୍ ଅଛି ଠିକ୍ ଅଛି ଆସନ୍ତୁ ଧନ୍ୟବାଦ ସାର୍